ହଁ ଆମ ଯାଜପୁରରେ ଅନେକ ଗୁଡ଼ିଏ ଧାର୍ମିକସ୍ଥଳୀ ରହିଛି ସେଥିମଧ୍ୟରୁ ଓ ଯାଜପୁର ଟାଉନରେ ଥିବା ତାଦ୍ଵାଶମେଧ ଘାଟ ସବୁଠାରୁ ଅନ୍ୟତମ ସେଠାରେ ଲୋକମାନେ ନିଜର ପୂର୍ବପୁରୁଷ ମାନଙ୍କୁ ପିଣ୍ଡଦାନ କରିଥାନ୍ତି ଏବଂ ଏବଂ ନିଜର ନିଜର ସେଠାରେ ସ୍ନାନ କରି ପୁଣ୍ୟ ଅର୍ଜନ କରିଥାନ୍ତି ସେଠାରେ ପ୍ରତିବର୍ଷ ବାରେଣୀରେ ସ୍ନାନ କରି ଲୋକମାନେ ପୁଣ୍ୟଅର୍ଜନ କରିଥାନ୍ତି ଏହା ନିକଟରେ ଯମ ମା' ସାତଭଉଣୀ ରହିଅଛି ସେଠାରେ ସମସ୍ତେ ଲୋକ ଯମ ମା' ସାତଭଉଣୀକୁ ପୂଜା କରିଥାନ୍ତି ଏବଂ ଆଶୀର୍ବାଦ ଅର୍ଜନ କରିଛନ୍ତି ସେଠାରେ ସେଠାରେ ପୂର୍ବପୁରୁଷ ମାନଙ୍କୁ ପିଣ୍ଡ ଦେଇ ଲୋକମାନେ ନିଜକୁ ଯଥାର୍ଥ ମଣିଥାନ୍ତି